ଏବେ ସାଧାରଣତଃ ରାମଲୀଳା ଗୋଟିଏ ଆମର ହେଉଛି ଦେଶର ଏକ ସାମାଜିକ ଅନୁଷ୍ଠାନ ଏବଂ ଏଥିରେ ରାମଚନ୍ଦ୍ରଙ୍କର ଜୀବନ କାହାଣୀକୁ ନେଇ ତାଙ୍କର ପରିବାରର ସମସ୍ତ ପରିବାର ପରିବାରବର୍ଗଙ୍କୁ ନେଇ ଏକ ଲୀଳା କରାହେଉଛି ଯାହାକୁ କୁହାଯାଏ ରାମ ଲୀଳା ଗାଁ ଗହଳିରେ ହେଉ ସହର ବଜାରରେ ହେଉ ଚାରିଆଡ଼େ ଏଇଟାକୁ ପାଳନ କରାଯାଉଛି ଯାହାଫଳରେ କି ସେହି ରାମଚନ୍ଦ୍ରଙ୍କ ଭଗବାନ ସ୍ୱରୂପ ରାମଚନ୍ଦ୍ରଙ୍କୁ ଆମେ ମନେ ରଖିବା ଏବଂ ତାଙ୍କ ପ୍ରତି ଆମେ ଉଦ୍ବୁଦ୍ଧ ଏହା ହେଉଛି ଆମମାନଙ୍କର ଏକପ୍ରକାର ଧର୍ମୀୟ ଚେତନା ଉପରେ ସୃଷ୍ଟି କରୁଛି ଏବଂ ଆମକୁ ଧର୍ମ ବାଟରେ ନେବାର ସାହାଯ୍ୟ କରୁଛି